ଆଉ ଆପଣଙ୍କର ଆରାମ କ୍ଷେତ୍ର ବାହାରେ ଥିବା ନୃତ୍ୟର ଏକ ଶୈଳୀ ଶିଖିବା କିମ୍ବା ପ୍ରଦର୍ଶନ କରିବାରେ ସୁଯୋଗ ଆପଣ କେବେ ପାଇଛନ୍ତି କି ଏହା କହିଲେ ମୁଁ କହିବି ହଁ କହିବି କାରଣ ମୁଁ ସ୍କୁଲ୍ ଆଉ କଲେଜରେ ବହୁତ ପରିମାଣରେ ଏ ମାନେ ଏହି ନୃତ୍ୟ ଶିଖିବାର ମୁଁ ସାହା ମୁଁ ବହୁତ ପ୍ରକାର ଡେନ୍ସ ଶିଖିଚେ କାହିଁକିନା ସବ ଆଜିକାଲି ତ ମର୍ଡ଼ନ୍ ଯୁଗରେ ବି ମର୍ଡ଼ନ୍ ଡେନ୍ସ କରାଯାଏ ଓଡ଼ିଶା ଆମର ଲୋକ ସଂସ୍କୃତି ଓଡ଼ିଆ ଓଡ଼ିଶୀ ଡ୍ୟାନ୍ସର୍ ଏଟା ବି ମୁଁ ଶିଖିଚେ ଆମର ଦେଶ ଏପ ମାନେ ଆମର କୁହନ୍ତି ଓଡ଼ିଶ ଓଡ଼ିଆ ଡ୍ୟାନ୍ସମାନେ ଓଡ଼ିଆ ଡ୍ୟାନ୍ସ କହିଲେ ଆମର ଯାହାକି ଡେମ୍ସକୁ ଆମେ ଜାଣିଚୁ ସେଟା ଦେଶଆ ଟାଇପ୍ରେ ଯାଏ ମୁଁ ଯେତେବେଳେ ସ୍କୁଲରେ ପଢ଼ୁଥିଲି ମତେ ଗଣ ଟିଚର୍ ଆସିକି ଶିଖୁଥିଲେ ଯାହାକି ମୋତେ ଭଲ ଲାଗିଲା ଶିଖିବାର ମୋତେ ସାହାଯ୍ୟ ମିଳିଲା ଏହାଦ୍ୱାରା ମୁଁ ବହୁତ ପରିମାଣରେ ସବୁ ଜାଗାରେ ଡ୍ୟାନ୍ସ କରିଛି ଆଉ ବହୁତ ପରିମାଣରେ ପାର୍ଟିସିପେଟ୍ ବି ନେଇଛି ଆଉ ମୁଁ ବହୁତ ନିଜକୁ ଗର୍ବ ମନେ କରୁଛେ ଯେ ମୁଁ ଏହାଦ୍ୱାରା ମୁଁ ବହୁତ ପରିମାଣରେ ପ୍ରାଇଜ୍ ବି ପାଇଛି ଢେମ୍ସାରେ ପାଇଛି ଲୋକ ସଂସ୍କୃତି ମାନେ ନୃତ୍ୟରେ ପାଇଛି ଆଉ ବହୁତ ପରିମାଣରେ ପାଇଚି ଏହାଦ୍ୱାରା ଆମେ ଆମର ଜୀବନର ଯେତିକି ଲକ୍ଷ୍ୟ ଥାଏ ଓଧାରଧା ଲକ୍ଷ୍ୟକୁ ବି ପୂରଣ କରିପାରିଥାଉ